ଆପଣ ଜଗାକାଳିଆ ଟ୍ରାଭେଲ୍ସ୍ରୁ କହୁଛନ୍ତି କି ମୁଁ ଆପଣଙ୍କ କାର୍ ବୁକ୍ କରିଥିଲି ଆପଣଙ୍କର ଡ୍ରାଇଭର୍ଟି ଅତ୍ୟନ୍ତ ମଇଳା ଡ୍ରେସ୍ ପିନ୍ଧିଥିଲେ ଏବଂ ତାଙ୍କ କାର୍ଟି ବହୁତ ଅପରିଷ୍କାର ଥିଲା ଆଉ କାର୍ ମଧ୍ୟରୁ ମଧ୍ୟ ବହୁତ ଦୁର୍ଗନ୍ଧ ଆସୁଥିଲା ଯାହାକି ବସିବା ଅସ୍ଵାସ୍ଥ୍ୟକର ହୋଇପଡ଼ୁଥିଲା ଆଉ ସେ ମଧ୍ୟ ଗାଡ଼ିର ସିଟ୍ ବେଲ୍ଟ୍ କିମ୍ବା ଅସ୍ଵାସ୍ଥ୍ୟକର ବ୍ୟାଗ୍ ପ୍ୟାଣ୍ଟ୍ କିଛି ବି ସେ ୟୁଜ୍ କରୁନଥିଲେ ଆଉ ସେ ମୁହଁରେ ମଧ୍ୟ ମାସ୍କ୍ ପିନ୍ଧି ନଥିଲେ ଯେହେତୁ ଏଇଟା କୋଭିଡ଼୍ ଟାଇମ୍ ମୁହଁରେ ସେ ମଧ୍ୟ ମାସ୍କ୍ ବି ପିନ୍ଧି ନଥିଲେ ତ ଆପଣ ଆପଣଙ୍କ ଡ୍ରାଇଭର୍କୁ ଏହା ସୂଚନା ଦିଅନ୍ତୁ